ଓଡ଼ିଶାର କ୍ରୀଡ଼ା କ୍ଷେତ୍ରର ସମ୍ବନ୍ଧୀୟ ହିଂସାକୁ ଯଦି ବା ଗୁଣ୍ଡ ଗର୍ଦିକୁ ଆମେ ଯଦି ସମାଧାନ କରିବାର ଅଛି ତା'ହେଲେ କାହା ସହିତ ଆମକୁ ଝଗଡ଼ା କରିବାର ନାହିଁ କାହା ସହିତ କୌଣସି ହସ୍ତକ୍ଷେକ୍ଷ କରିବାର ନାହିଁ ବା କାହା ସହିତ ଯାଇକି କୌଣସି ରୋଡ଼ ରାସ୍ତା ରୋଗ କରିବାର ନାହିଁ ପ୍ରତିରୋଧ କରିବା ବି ଦରକାର ନାହିଁ ଆମର ଗୋଟେ କାମ ହେଉଛି ନିଜ ହାତକୁ ନ ନେଇ ଆଇନକୁ ସିଧା ପୋଲିସକୁ ଦେଇ ଦେବାର ପୋଲିସ ହି ସେ ତା'ର ସବୁ ଜିନିଷର ସମାଧାନ କରିବ ସେତିକି ଆମ ପାଖରେ ମାନେ ଜାଣିବା ଦରକାର ନିଜକୁ